ଆମେ ଯେହେତୁ ଗାଁ ଗହଳିର ଲୋକ ତ ଆମମାନଙ୍କ ପାଇଁ ଗ୍ରହଣ ଏ ସବୁ ଜିନିଷ ବହୁତ ମାନେ ଇମ୍ପୋଟାଣ୍ଟ୍ କାହିଁକି ନା ର୍ଗାଁ ଗହଳିରେ ଏ ସବୁ ଜିନିଷକୁ ବହୁତ ମାନନ୍ତି କୁହନ୍ତି ଯେ ଯଦି କିଛି ଏପଟ ସେପଟ ହେଲା ତ ଅସୁବିଧା ହେଇଯିବ ତ ଗାଁ ଗହଳିରେ ସମସ୍ତେ ଯେତେବେଳେ ଏତେ ମାନେ ପାଠ ଫାଠ ପଢ଼ିନାହାଁନ୍ତି ତ ସେମାନେ କେବେବି ଏତେ ଟେକ୍ନୋଲୋଜି ବିଷୟରେ ଜାଣିନାହାଁନ୍ତି କି କହିବେନି ହଁ ଏଇଆ ହେଲେ ତାହା ପ୍ରୋବ୍ଲେମ୍ ହେଇଯିବ ଏହା ହବ ତ ଲୋକମାନେ ଗାଁ ଗହଳିରେ ସବୁ ଜିନିଷକୁ ଅଧିକା ମାନନ୍ତି ଗ୍ରହଣ ଯେତେବେଳେ ହୁଏ ସେତେବେଳେ ଚନ୍ଦ୍ରକୁ ଦେଖିବା କଥା ନୁହେଁ ଚନ୍ଦ୍ରକୁ ରହୁ କେଉଁଠି ଗ୍ରାସ କରିଥାଏ ତ ସେଇ ଜିନିଷ ଦେଖିଲେ କେଉଁଠି ଭଲ ନୁହେଁ ଯାହା ଟିକେ ଆମେ ଛୋଟ ଥିଲୁ ଏହି ଜିନିଷ ଗୁଡ଼ାକ ଆମେ ଜାଣି ଆସୁଛୁ ଏବଂ ଏ ସବୁ ଜିନିଷ ଆମେ ନିଜେବି ମାନେ ଦେଖିଛୁ ଯେ ହଁ ସତରେ ଆମେ ଯେତେବେଳେ ଗୋଟେ ଥର ଟ୍ରାଏ କରିଥିଲି ଦେଖିବା ପାଇଁ ଦେଖିଲି ଯେ ହଁ ସତରେ ଚନ୍ଦ୍ର ଯେତେ କ୍ଳିଅର ଦେଖା ଯାଆନ୍ତି କିନ୍ତୁ ସେତେ କ୍ଳିଅର ଦେଖା ଯାଆନ୍ତିନି ତ ଗୋଟେ କଳା ଟାଇପର ଆବରଣ ତାଙ୍କ ଉପରେ ପଡ଼ିଥାଏ ତ ମୁଁ ଜାଣିଲି ହଁ ସତରେ ଏଇଟା ଠିକ୍ ଜିନିଷ ଯୋଉଟା କି ଦେଖିକି ମୁଁ ନିଜେ ମାନେ ଭାବିଥିଲି କି ହଁ ଠିକ୍ ଠିକ୍ ଏଇ ଜିନିଷ ଗୁଡ଼ାକ ନିହାତି ରୂପରେ ଦେଖିବା ଦରକାର